କୃଷକ ଆତ୍ମହତ୍ୟାକୁ ଏଡ଼ାଇବା ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା ବା ବୀମା ଗୁଡ଼ିକ କରିଥାନ୍ତି ଯେମିତିକି ଫସଲ କୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତାଙ୍କ ଫସଲଗୁଡ଼ିକ ନଷ୍ଟ ହୋଇଗଲେ ଯଦି ସେ କିଛି ଫସଲ ପାଇଁ ବୀମା କରିଥାନ୍ତି ସେମାନଙ୍କ ସରକାର ଋଣ ଛାଡ଼ କରିଦେଇଥାନ୍ତି ଏବଂ ବିନା ସୁଧରେ ମଧ୍ୟ ଆଉଥରେ ଋଣ ଦେଇଥାନ୍ତି ଉନ୍ନତ ବିହନମାନେ ମାଗଣା ଯୋଗାଇ ଦେଇଥାନ୍ତି ଓ ସାର ମଧ୍ୟ ଯୋଗେଇ ଦେଇଥାନ୍ତି ଆମ ଅଞ୍ଚଳରେ ମଧ୍ୟ କାଉନ୍ସିଲର୍ ସେଣ୍ଟର୍ ଅଛି ଆମ ଅଞ୍ଚଳରେ ବ୍ଲକରେ କୃଷକ ବନ୍ଧୁ ରହିଛନ୍ତି ଯାହାକି କୃଷକଙ୍କୁ ସାହାଯ୍ୟ କୃଷକଙ୍କ ପରିବାର ମଧ୍ୟ ପ୍ରଭାବିତ ହୋଇଥାନ୍ତି ସେମାନେ ବିଭିନ୍ନ ଆମ ସୁବିଧା ମଧ୍ୟ ସମ୍ମୁଖୀନ ହୋଇଥାନ୍ତି